ହଁ ଭାଇ ନମସ୍କାର ହଁ ଭଲ ଆଉ ତୁମର ସବୁ ଭଲ ନା ହଁ ଯିବି ଯେ କେତେବେଳେ ଟାଇମ୍ ହଉନି ତ ଆଉ ଘର କାମ ସବୁବେଳେ ଯେତେବେଳେ ଫାଙ୍କା ମିଳିବ

ହଁ ବରା କେତେ ରେଟ୍ ଅଛି ନା

ହଁ ଯିମୁ ଯେ ଦେଖିବା ବରା ରେଟ୍ ଏନା କେମତିଆ ଅଛି

ହଁ ମୁଁ ଯିମୁ କେତେବେଳେ ଯେ ଆଉ ଲଡ଼ୁ କେମିତି କ'ଣ କରିଛ ଭଲ ବେପାର ଚାଲିଛି ନା ନା ହଉ ଯିବା ଦେଖିବା ଯେତେବେଳେ ଟାଇମ୍ ହବ ଯିବୁ ଆଉ ଟାଇମ୍ ମିଳୁନି ତ ଘର କାମରେ ଆଉ ହଁ ଆମର ଚାଷବାସ ଅଛି ଆମର ସବୁ ଅଛି ଅଲଗା କାମ ବି ବହୁତ ଅଛି ଦୋକାନ ଅଛି ଆଉ ସବୁ ଖବର ବୁଝିବାକୁ ଟିକେ ଡେରି ହେଇଯାଉଛି ଆଉ ସବୁବେଳେ

ଦେଖିବା ଆମେ ଗଲେ ଯେତେବେଳେ ଦେଖିବୁ ହଁ ହଁ ହଁ ହଁ ହଁ ଯିବା ହଁ ଦେଖିବାକୁ ଯିବା ଯାହାହେଲେ ସମୟ ବାହାର କରିକି ଯେତେବେଳେ ଦୋକାନଟେ ଯାହାହେଲେ ଯିବାକୁ ପଡ଼ିବ ନା ଆଉ ସେତେବେଳେ

ହଉ ଯିବା ଯିବା ସମୟ ମିଳିବ ଯାହା ସମୟ ବାହାର କରିକି ଯିବାକୁ ପଡ଼ିବ ଆଉ

ହଁ ହଁ ଆଣିବୁ ଆମେ ଦେଖିଲେ ସିନା ସେଇଭଳିଆ ବେପାର କରିବୁ

ହୁଁ ଦେଖିଲେ ଆମେ ସେଇଭଳିଆ ଜିନିଷ ପୁଣି ତିଆରି କରିକି ଲୋକମାନଙ୍କୁ ଦମୁ ନା

ହଉ ତା'ହାଲେ ଆମେ ଯିମୁ କେତେବେଳେ ଟାଇମ୍ ଦେଖିକି ତା'ହାଲେ ରଖୁଛି